ଦେଖୁନ୍ ବର୍ତ୍ତମାନ୍ର ରାଜ୍ନୀତି ଆର୍ ଆଗର୍ ରାଜ୍ନୀତି ଭିତ୍ରେ ଫରକ୍ କାଣା ହଉଚେ ଯେ ଧରାଯାଉ ଗୁଟେ ଦଲ୍ରେ ଜଣେ ସେ ୱାର୍କର୍ ହିସାବେ ଅଛେ ଆଏଜ୍କେ ଧର ଦୀର୍ଘ ପଚାଶ୍ ବରଷ୍ ହେଲା ତାର୍ ସାଙ୍ଗେ ଯେନ୍ ୱାର୍କର୍ମାନେେ ଅଛନ୍ ଫିଲ୍ଡ୍ରେ କାମ କରୁଚନ୍ ଲୋକର୍ ସାଙ୍ଗେ ସମ୍ପର୍କ ରଖୁଚନ୍ ଫିଲ୍ଡ୍ ସଜଉଚନ୍ କେନ୍ତାକରି ସେ ତାମାନେ ଆଗ୍କେ ବଢ଼ି ପାର୍ବା ସେ ମାନେ ସେ ନେତାର୍ ଲାଗି ମାନେ ସବୁବେଲେ ଚବିଶ୍ ଘଣ୍ଟା ଦିନ ରାତିି ପରିଶ୍ରମ କରୁଚନ୍ କଠିନ ପରିଶ୍ରମ ଯେନ୍ଟାକି ଧର ଧରିନିଆଯାଉ ଗୁଟେ ଗାଁରେ ଜଣେ ରହେଲା ଆଉ ଗୁଟେ ଗାଁରେ ଆର୍ ଜଣେ ରହେଲା ଯେନ୍ଟାକି ସେ ନେତା ବାବଦ୍ରେ କହେବା ଏବଂ ସେ କେନ୍ତାକରି ଭୋଟ୍ ପାଏବା ଯେ ସବୁବେଲେ ସେ ଚେଷ୍ଟା କର୍ବା କିନ୍ତୁ କାଣା ହଉଛେ ଯେତେବେଲ୍କେ ସେ ନେତା ଧରାଯାଉ ଚାର୍ଟା କି ତିନ୍ଟା ଇଲେକ୍ସନ୍ ଜିତିଗଲା ଜିତି ଗଲା ପରେ ତାର୍ ସମୟଟା ଯେତେବେଲ୍କେ ତା ମାନେ ଧର ସତୁର୍ କି ଅଶୀ ବରଷ୍ ହେଇଗଲା ତା'ପରେ ଇମାନେ କାଣା କରୁଚନ୍ ରାଜନୈତିକ୍ ଟେକ୍ନିକାଲ୍ ଇମାନେ ସେ ତାକର୍ ପୁଅ ପଢ଼ୁଥିବା ଦିଲ୍ଲୀ ନ କି ବମ୍ବେ ନ ଇମାନେ କାଣା କରୁଚନ୍ ତାର୍ ଆଗ୍ରୁ ତାର୍ ଛୁଆ ସେ ଛୁଆକେ ଆନିକରି ଇନ କ କେଣ୍ଡିଡେଟ୍ ବନଉଚନ୍ କିନ୍ତୁ ଦିଲ୍ଲୀରୁ ଯେନ୍ ଲୋକ୍ଟା ଇନ୍କେ ଆସୁଚନ୍ ଯେନ୍ ନେତା ଆସୁଛେ ଯେ ଓଡ଼ିଶାକେ ଧରନ୍ ଆଏଲା ସେ ନେତା ଦେଖ୍ଲା ଯେ ପ୍ରକୃତ୍ରେ ସେମାନେ ସେ ନେତା କେନ୍ତା ଏ ସେ କେଣ୍ଡିଡ଼େଟ୍ କେନ୍ତା ଏ ସେଟାକେ ଟିକେଟ୍ ଦେଲେ କାଣା ହେବା କାଣା ନି କମ୍ସେ କମ୍ ଟିକେ ବୁଝବାର୍ କଥା ଜାଣ୍ବାର୍ କଥା ଯେନ୍ଟାକି ସେ ଲୋକ୍ ଗୁଟେ ଦଲରେ କେତେ ଦିନ୍ କେତେ ଥର୍ କାମ୍ କରଛେ କେତେ ଦିନ୍ ଥିଲା କେତେ ବରଷ୍ ହେଲା ତାହାକେ ଲୋକ୍ କେତେ ଜାନିଚନ୍ କେତେ ପରିଚିତ୍ ହେଇଚନ୍ ଇସବୁ ଗୁଡ଼ା ଜାନିକିରି ଟିକଟ୍ ଦେବାର୍ କଥା ଇନେ କଣା ହଉଚେ ଯେନ୍ ୱାର୍କର୍ ମାନେ ପଚାଶ୍ ବର୍ଷ ଧରିକିରି ତାର୍ମାନେ ଗୁଟେ ପାର୍ଟିରେ ସପୋର୍ଟ୍ ଭାବେ କାମ୍ କରୁଛନ୍ ସେମାନ୍କୁ ଯେନ୍ଟାକି ଆଶାୟୀ ପ୍ରାର୍ଥୀ ସେ ସେମାନେ ଭାବୁଚନ୍ ଯେ ନାଇଁ ମୁଇଁ ବି ନେତାର୍ ସାଙ୍ଗେ ଯଦି ଆଜି ମୁଇଁ ଏତେ ଦିନ୍ ତ ରହେଲି ନ ଆଉ କୁଡ଼େ ପଚିଶ୍ ବରଷ୍ ତ ହେଲାନ ଆଉ ମତେ କିଛି ଗୁଟେ ମିଲ୍ବା ବଲି ଯେନ୍ ଆଶାଟେ ଅଛେ ବା ଆଶାଟେ ରଖିଚନ୍ ଇମାନେ ସେ ଜାଗାରେ କଣା କରୁଚନ୍ ସେମାନ୍କୁ ଦୂରେଇ ଦେଇକିରି ତାକର୍ ପୁଅମାନ୍କୁ ଆଣିକିରି ରାଜନୀତିରେ ଛିଡ଼ା କରି ଦଉଚନ୍ ଯତ୍ଦ୍ଵାରାକି ସେମାନେ ଛାଡ଼ି ଦଉଚନ୍ ସାଇଡ଼୍ ହେଲା ପରେ ଜଣେ ଯଦି ଜଣେ କୁଡ଼େ ପଚିଶ୍ ବରଷ୍ କାମ୍ କଲା ସେ ଗୁଟେ ଆଶାୟୀ ପ୍ରାର୍ଥୀ ସେଟାକେ ଲୋକ୍ ଜାନିଛନ୍ ଫିଲ୍ଡ୍ରେ ଚିହ୍ନିଛନ୍ ଜାଣିଚନ୍ ଯେ ଇ ଲୋକ୍ଟା ଆମ୍କା ଲୋକ୍ ଆର୍ ଇ ଭଲ୍ କାମ୍ କର୍ସି କି ଏନ୍ତା କର୍ବା ବଲିକରି ନୂଆ ଲୋକ୍ ଗୁଟେ ନୂଆ ଚେହେରାକେ ଆମେ ଯଦି ଠାଡ଼୍ କରିଦେମା ସେ ଲୋକ୍ କାଣା ସବୁ ଗାଁକେ ଯାଇଚେ ସମ୍କର୍ କଥା ବୁଝିଚେ କି କେନ୍ ଗାଁ ଲୋକ୍ ଆଗେ କାଣା କେନ୍ ଗାଁରେ କାଣା ହେସି କେନ୍ତା ହେସି କେନ୍ ଗାଁରେ ପ୍ୟାନ୍ର ଅୁବିଧା ହଉଚେ କେନ କଣା ଅସୁବିଧା ହଉଚେ ବନ୍ଧ୍ ଘାଟ୍ ଅସୁବିଧା ହଉଚେ କେନ ନଲ୍ କୂଅ ଅଭାବ ହଉଛେ ଏ ତ ନି ଜାନି କିନ୍ତୁ ଜେନ୍ ଲୋକଟା ଫିଲ୍ଡ୍ରେ ଦୀର୍ଘ ବର୍ଷ ଧରି ବୁଲିଚେ ସେ ଲୋକ୍ ତ ଜାଣ୍ବାର୍ କଥା ତ ତାହାକେ ଇମାନେ ଟିକେଟ୍ ନେଇକିରି କାଣା କରୁଚନ୍ ତାଙ୍କର୍ ପୋମାନ୍କୁ ଠିଆଡ଼୍ କରୁଚନ୍ ଯତ୍ଦ୍ୱାରା କି ସେମାନେ ହାର୍ବାର୍ଟା ସୁନିଶ୍ଚିତ୍ ତେଣୁକରି ଯେ ମାନେ ତାକର୍ ସାଙ୍ଗେ କାମ୍ କରୁଛନ୍ କାମ୍ କରିକିରି ଥିଲେ ଯେନ୍ଟାକି ସେମାନେ ତାହାକୁ ଚିନିଛନ୍ ଜାନିଛନ୍ ଯେ ନ ଇ ନେତାର୍ ସାଙ୍ଗେ ଲୋକଟା ଥିଲା କି ମନ୍ତ୍ରୀ ସାଙ୍ଗେ ଥିଲା କି ଏମ୍ଏଲ୍ଏ ସାଙ୍ଗେ ଥିଲା ଆମେ ଯଦି ଇ ଲୋକ୍କେ ଆମେ ଟିକେଟ୍ଟେ ଦେମା ବଏଲେ ଯେନ୍ ନିର୍ବାଚନ୍ରେ ବି ସେ ଉଠୁ ସେ ଲୋକ୍ଟା ଜିତି ପାର୍ବା ଆମେ ଯଦି ନୂଆ ଲୋକ୍ ଗୁଟେକେ ଆଣିକି ରଖିଦେମା ଫେର୍ ପାଞ୍ଚ୍ ବରଷ୍ ଗଲା ଫେର୍ ପାଞ୍ଚ୍ ବରଷ୍ ଗଲା ତେଣୁକରି ଇ ମାନେ କାଣା କରୁଚନ୍ ନାଇଁ ପଏସା ପ୍ରଲୋଭନ ଦେଖଉଚନ୍ ଯଦ୍ୱାରା ଦେଖୁନ୍ ଆଜି ଦୁଇ ହଜାର ଟଙ୍କା ପଡ଼୍ଲା ଦୁଇ ହଜାର ଟଙ୍କା ଆମେ ଚାଷୀକେ ଦେଇ ଦେଲା ଗୁଟେ ସରକାର୍ ଇ ମନ୍ତ୍ରୀଟେ ଦେଇ ଦେଲା ଠିକ୍ ଅଛେ ଦୁଇ ହଜାର୍ ଦେଇ ଦେଲା ଜଣେ ଖୁସ ହେଇଗଲା ସେ ପଏସାକେ ସେ ତେଲ୍ ଲୁନ୍ ଭାଙ୍ଗ୍ କରିି ମଦ୍ ପାଏନ୍ ବିକି ଖର୍ଚ୍ଚ କରିଦେଲା ତାପରେ କାଣା ହଉଚେ ପେଟ୍ରଲ୍ ରେଟ୍ ଟେକ୍ସ୍ ଲାଗୁଛେ କପ୍ଡ଼ାରେ ଟେକ୍ସ୍ ଲାଗୁଚେ ଚପଲ୍ରେ ଟେକ୍ସ୍ ଲାଗୁଛେ ପ୍ରତ୍ୟେକ୍ ଯେନ୍ ଖାଉଟି ସାମଗ୍ରୀକେ ନେଇଯିବ ସବୁଥି ଟେକ୍ସ୍ ଧାନ୍ର ରେଟ୍ କମେଇ ଦଉଚେ ସାର୍ର ରେଟ୍ ଉଚା କରିଦଉଛେ ତାପରେ ଇହାଦେ ଦେଖ ଲେବର୍ମାନେ ଇହାଦେ ତିନ୍ଶହ ସାଢ଼େ ତିନିଶହ ଚାର୍ଶହ ଟଙ୍କା ନିହେଲେ କାମ୍ କର୍ବାର୍ନି ତ ଗୁଟେ ଚାଷୀର୍ ଯେନ୍ ଅର୍ଥ ବୋଝଟା ଚାଷୀର୍ ଉପ୍ରେ ପଡ଼ୁଛେ ସର୍କାର୍ ତ ସେଟା ନିବୁଝ୍ବାର୍ ପାଁଶହ ଟଙ୍କା ଦଉଚେ ପାଞ୍ଚ୍ ପଚିଶ୍ ବରଷ୍କେ କେତେ ଟଙ୍କା ପଡ଼୍ଲା ଯଦି ପାଞ୍ଚ୍ ବରଷ୍ ରହି କରି ପାଁଶହ ଟଙ୍କା ଦେଲା ବେଲେ କୁଡ଼େ ପଏସା କି ପନ୍ଦ୍ର ପଏସା ଲେଖାନ୍ ପଡ଼୍ବା କିନ୍ତୁ ସେ ଲୋକ୍ଟା କଣା କରୁଛେ ପାଁଶହ ଟଙ୍କା ଲାଗି ଭୋଟ୍ ଯେନ୍ ବିକ୍ରି କରିଦେଉଚେ ଅର୍ଥ ବୋଝ ଇଟା କାର୍ ଉପ୍ରେ ପଡ଼୍ବା ସାମାଜିକ୍ ଉପ୍ରେ ପଡ଼୍ବା ଲୋକ୍ଙ୍କର୍ ଉପ୍ରେ ପଡ଼୍ବା ସେଟା ଆମେ ଛୁଟ୍ମା ଆମେ ହିଁ କର୍ମା ଅନ୍ୟ ଲୋକ କରନ୍ ନି ତେଣୁକରି ଆମେ ନିଜେ ସଚେତନ୍ ହେଇକିରି ନିଜେ ଇଏ କରିକିରି ଉପଯୁକ୍ତ କେଣ୍ଡିଡେଟ୍ ଗୁଟେକେ ଆମେ ନିଜର୍ ଦେଖିକରି ଆମେ ଯଦି ଭୋଟ୍ଟେ ଦେମା ପାଞ୍ଚ୍ ବରଷ୍ ଲାଗି କିଛି ଗୁଟେ ଆମର୍ ଲାଗି କରିପାର୍ବା କିମ୍ବା ଭବିଷ୍ୟତ୍ରେ କର୍ବା ଆମେ ଯଦି ମରୁଖ୍ ଭଲିଆ ଆର୍ ହେମା ଆରୁ ମୁରୁଖ୍ ଭଲିଆ ଯଦି ଆମେ ନେଇଜାନବାର୍ ଭଲମନ୍ଦ କିଛି ଯଦି ଜାନି ନି ପାର୍ଲା ବେଲେ ଆମେ କିଛି କରିନିପାରୁ ତେଣୁକରି ପ୍ରତ୍ୟେକ ନାଗରିକ ସଚେତନ ହୁଅ ସଚେତନ କରି ରହ ଯେ ସଚେତନ୍ ହେଲେ ଯାଏକ୍ ଇ ସାମାଜିକ୍ ନୀତିଟା ଇ ବର୍ତ୍ତମାନ୍ ଦୁନିଆରେ ଯେନ୍ ଗୁଟେ ଘଟଣାମାନେ ଘଟୁଛେ ଦେଖ ଇହାଦେ ଗୁଟେ ରାଜନୀତି ହେଇଗଲା କିଏ ଗୁଟେ ତାର୍ ବିରୋଧ୍ରେ ଠିଆ ହେଲା ସେ ତାର୍ ଉପର୍କେ ହେମ୍ପର୍ ପଡ଼ୁେଛେ ତା'ପରେ କିଛି ଗୁଟେ ଦୁର୍ଘଟଣା ଘଟୁଚେ ଯେନ୍ଟା କିଏ ବୋଲୁଛେ ଏକ୍ସିଡେଣ୍ଟ୍ରେ ଖରାପ୍ ହିଗଲା କିଏ ବଲୁଛେ ସେନ ଏନ୍ତା ହେଇଗଲା କିଏ ବଲୁଛେ ମଦ୍ ପିଇ କରି ହେଇଗଲା ସେଟା ନୁହେଁ ଇ ସାମାଜିକ୍ ସମାଜ୍କେ ଦେଖ୍ଲାବେଲ୍କେ ରାଜନୀତି ଏବଂ ପଲଲିଟିକାଲ୍ ଗୁଟେ ଏନ୍ତା ଜିନିଷ୍ ଆଗ୍କେ ଯଦି ଯେ ଯିମି ଯଦି ବଲ୍ବା ଯଦି ଯିବାର୍କେ ଯଉଛେ ତାର୍ ଗୋଡ଼୍ ଘିଚି ଦଉଚନ୍ ଏବଂ ଲୋକଙ୍କର୍ ମୁଡ଼୍ ଉପ୍ରେ ଗୋଡ଼୍କେ ଲଦିକିରି କେନ୍ତାକରି ସେମାନେ ଆଗ୍କେ ଯିବାର୍କେ ସମୁଦ୍ର ପାର୍ ହବାର୍କେ ଚେଷ୍ଟା କରୁଚନ୍